ସବୁଠୁ ମୋର ପ୍ରିୟ ପୁସ୍ତକ ହେଉଛି ଗୀତା କାରଣ ଭାରତର ହିନ୍ଦୁ ସଭ୍ୟତାରେ ଗୀତା ହେଉଛି ସର୍ବଶ୍ରେଷ୍ଠ ଗ୍ରନ୍ଥ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅନ୍ୟାୟକୁ ଦମନ କରିବା ପାଇଁ ଯେତେବେଳେ ଅର୍ଜୁନ ଯୁଦ୍ଧ ନ କରିବା ପାଇଁ ଚାହିଁଲେ ଯେ ତାଙ୍କରି ପରିବାର ବନ୍ଧୁ ସବୁ ସାମ୍ନାରେ ଠିଆ ହେଇଛନ୍ତି ସେତେବେଳେ ସେ ଗୀତ ପାଠ କରିକିରି ଅର୍ଜୁନକୁ ବୁଝେଇଥିଲେ ଦୁନିଆଟା କ'ଣ ଦୁନିଆରେ କେମିତି ବଞ୍ଚିବାକୁ ଜଣେ ଆପଣଙ୍କର କ୍ଷେତ୍ରୀୟର ଧର୍ମ କ'ଣ କାରଣ ଯେତେବେଳେ ଧନୁଶର ରଥ ଉପରେ ରଖି ଦେଇକିରି ଅର୍ଜୁନ ମନାକଲେ ଯେ ଆଜ୍ଞା ମୋରି କୁଟୁମ୍ବ ମୋରି ଭାଇବୋହୂଙ୍କୁ ମୁଁ ମାରିକି କ'ଣ ଯଶ ପାଇବି ବରଂ ଆମର ସେ ରାଜ୍ୟ ଦରକାର ନାହିଁ ସେମାନେ ଭୋଗ କରନ୍ତୁ ସେତିକିବେଳେ ପ୍ରଭୁ ତାଙ୍କୁ ମନେ ପକେଇଦେଲେ ଅତୀତର ଇତିହାସ ତା'ମାନେ କୁରୁ ପକ୍ଷ ତାଙ୍କୁ ସେପର୍ଯ୍ୟନ୍ତ ଯେଉଁ ଯେଉଁ ଅତ୍ୟାଚାର କରି ଆସିଛନ୍ତି ସବୁଗୁଡ଼ିକ ସେ ତାଙ୍କୁ ମନେଇଦେଲେ ମନେଇଦେଲା ପରେ ସିଏ ପ୍ରକୃତରେ ଚିନ୍ତା କଲେ ଯେ ମୁଁ ଅନ୍ୟାୟୀ ନୁହେଁ ଅନ୍ୟାୟୀ ହେଉଛନ୍ତି ସେହିମାନେ ଯେଉଁମାନେ ମୋ ଆଗରେ ଠିଆ ହେଇଛନ୍ତି ତେଣୁ ସାଙ୍ଗେ ସାଙ୍ଗେ ସିଏ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଇପଡ଼ିଲେ

ମୁଁ ଏତିକି ଜାଣିଲି ଗୀତ ପାଠ କରି ସବୁଦିନ ତ ମୁଁ ଗୀତା ପାଠ କରେ ମୁଁ ଏତିକି ଗୀତାରେ ଜାଣିଲି ଯେ ଗୀତା ପାଠ ଦ୍ୱାରା ମଣିଷକୁ ମୋକ୍ଷ ମିଳେ ମଣିଷ ଯାହା ବି ଜୀବନରେ ଭଲ କରିଥାଉ ମନ୍ଦ କରିଥାଉ ଗୀତା ଅନୁସାରେ ଯଦି ତମେ ପ୍ରତିଦିନି ସନ୍ଧ୍ୟାଳେ ଅଧାଏ ଅଧାଏ ଗୀତା ପାଠ କରୁଥିବ ତା'ହେଲେ ମଣିଷ ଜନ୍ମର ମୁକ୍ତି ପାଇଯିବ